ଆମେ ପ୍ରତିଦିନ ଖାଦ୍ୟରେ ବିଭିନ୍ନପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ କିନ୍ତୁ ଅନ୍ୟନ୍ୟ ବ୍ୟଞ୍ଜନ ହେଉଛି କ'ଣ ଯାହା ଆମେ ବିଶେଷ ପର୍ବରେ ବା ବିଶେଷ ଦିନମାନଙ୍କରେ ବିଶେଷ ଭାବରେ ପ୍ରସ୍ତୁତ କରିଥାଉ ତାହା ହେଉଛି ଅନ୍ୟନ୍ୟ ବ୍ୟଞ୍ଜନ ବିଭିନ୍ନ ପର୍ବପର୍ବାଣିରେ ଆମର ଏ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ ଯେଉଁଥିରେ ବିଭିନ୍ନପ୍ରକାର ରୁଚିକର ଜିନିଷ ବା ସୁସ୍ଵାଦ ଜିନିଷ ଆମେ ବ୍ୟବହାର କରୁ ଯଥା ନଡ଼ିଆ ମସଲା ଏବଂ ଚିନି ପର୍ବପର୍ବାଣି ମାନଙ୍କରେ ପିଠାପଣା ଭୋଗ ଇତ୍ୟାଦି ଇତ୍ୟାଦି କଲାବେଳେ ଆମେ ନଡ଼ିଆ ଏବଂ ଚିନିକୁ ଅଧିକ ଗୁରୁତ୍ୱ ଦେଇଥାଉ ଏବଂ ଅଧିକ ପରିମାଣରେ ବ୍ୟବହାର କରିଥାଉ ଏବଂ ବାହାପୁଆଣି ବିଭିନ୍ନ ଭୋଜି ଭାତରେ ମଧ୍ୟ ଖାଦ୍ୟକୁ ରୁଚିକର କରିବା ପାଇଁ ମସଲାର ବ୍ୟବହାର ହୋଇଥାଏ ଏବଂ ବିଭିନ୍ନ ମସଲାର ବ୍ୟବହାରରେ ଲୋକମାନେ ରୁଚିପୂର୍ଣ୍ଣ ଖାଦ୍ୟ ପାଇଥାନ୍ତି ଏବଂ ପର୍ବପର୍ବାଣିରେ ଏହାକୁ ପ୍ରସାଦ ହିସାବରେ ମଧ୍ୟ ବ୍ୟବହାର କରିଥାନ୍ତି